ନୋଭେଲ୍ ଠାରୁ ଆମେ ଆମେ ଆମ ପୂର୍ବପୁରୁଷଙ୍କ ବିଷୟରେ ଜାଣିପାରିଥାଉ ଅନେକ ମହାପୁରୁଷଙ୍କ ବିଷୟରେ ଜାଣିପାରିଥାଉ ଆଉ ଆମେ ତା'ମାନଙ୍କୁ ଅନୁସରଣ କରି ଆମ କାର୍ଯ୍ୟ କରିଥାଉ